ହ୍ୟାଲୋ ହଁ ରୋଜାଲିନ୍ କହୁଛନ୍ତି ହଉ ମୁଁ ଜନନୀ କହୁଛି ଆଉ କ'ଣ କରୁଛୁ ନା ନାଇଁ ଆଉ ଭୋଜି କରିବା କ'ଣ ମସଲା ଗୁଣ୍ଡଟା କୁହ ଆଣିବା ଆଣିକି ରଖିଥିବା ଭୋଜି କରିବା ପାଇଁ ହଁ ନୂଆବର୍ଷ ପୂର୍ବରୁ ଭୋଜି କରିବା ହଁ ହଁ ମୁଁ ଫୋନ୍ ନମ୍ବର୍ ରଖିଛି ମୁଁ ସମସ୍ତଙ୍କୁ ଜଣେଇଦେବି ସେମାନେ ଆସିବେ ଆଉ ଆମେ ସବୁ ଠିକ୍ ଠାକ୍ କରିଥିବା ଭୋଜି ପାଇଁ ସେମାନେ ସବୁ ଆସିବେ ଆଉ ଫୋନ୍ କରିଦେଲେ ଆଉ ରୋଷେଇ ଆମେ ତ ପନ୍ଦର କୋଡ଼ିଏ ଜଣ ହେବା ସମସ୍ତେ ମିଶିକି ଆଉ ରୋଷେଇ କରିବା ସେଇ ଚିକେନ୍ କରିବା ଡାଲି ଖଟା ସାଲାଟ ପାମ୍ପଡ଼ ଚିକେନ୍ ପକୋଡ଼ା ଟିକିଏ କରିବା ତା ସାଙ୍ଗରେ ଆଉ କ'ଣ ମସଲା ଜିନିଷ କ'ଣ ତୁମେ କୁହ ମୁଁ ଏଆଡ଼େ ଲେଖିବି ଲିଷ୍ଟ୍ କରିବା ଆଗରୁ କିଣିକି ଆଣିଥିବା ନା

ହଁ ହଁ

ହଁ ହଁ

ହଁ ହଁ ଆଉ ସବୁ ସାମାନ ଜିନିଷ ଡେକ୍ଚି କଢ଼େଇ ପାଣି ଫାଣି ଏଗୁଡା ସବୁ ଆଗରୁ ନେଇକି କହିଲେ ପୁଅପିଲା କିଏ ନେଇକି ଦେବେ କେଉଁଠି କରିବା ବୁଝିବା ସେଇଟା ଗୋଟେ ଭାବିବା ନା କେଉଁ ନଦୀ କୁଳରେ କରିବା କି କେଉଁ ଯାଇକି ବଣ ଫଣରେ କେଉଁଠି କରିବା ସୁବିଧା କେଉଁଠି କରିବା ସେଇଟା ଟିକିଏ ଦେଖିକି ମୋତେ କୁହ ସେଇଠି ଯାଇକି ମୁଁ କହି ଦେଇଥିବି ତା ଆଗ ଦିନରୁ ସଫା ସୁଫି କରିଦେଇଥିବେ ସବୁ ନେଇକି ଜିନିଷ ପତ୍ର ସେଠି ରଖିଦେଇଥିବେ ଆଉ ହଁ ହଁ ସେ କାଜୁ ଫିଲ୍ଡ ହଁ ହଁ ହଁ ହଁ ହଁ ଆଉ ପାନିରଟେ କରିବା ପନିରରେ କ'ଣ ମସଲା ପନିର ମସଲା ଆଉ ସେଥିରେ କାଜୁ ପିସ୍ତା ଆଉ ଯାହା ଏଇଯାକ ସବୁ ଘରେ ଗ୍ରାଇଣ୍ଡିଙ୍ଗ୍ କରିକି ନେଇଯାଇଥିବା ସବୁ ଏଠି ମସଲା ତିଆରି କରିକି ନେଇ ଯାଇଥିବା ସେଠି କରିବା ଆଉ

ହଁ ପନିରରେ କ'ଣ କ'ଣ ମସଲା ପଡ଼େକି

ମସଲାର ଗୋଟେ ଚିଠା ବନେଇଦେବେ ହଁ ମସଲାର ଗୋଟେ ଚିଠା ବନେଇଦେବା ତା'ପରେ କିଣା କିଣି କରିବା ଆଉ ହଉ ରଖୁଛି